ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ମୁଁ ଗୋଟିଏ ଜାଗାରେ ଗଛ ଲଗେଇଥାଏ ଯେମିତିକି ଧନିଆ ପତ୍ର ଗଛ ପୁଦିନା ଅନ୍ନପୂର୍ଣ୍ଣା ଗଛ ଆଉ ଟେବୁଲ ଗୋଲାପ ଗଛ ଆଉ କଦଳୀ ଗଛ ଲଗେଇବା ଦ୍ୱାରା ସେଥିରେ ଅଧିକ ଚେର ହୋଇଆସେ ଆଉ ଅଲଗା ଅଲଗା ଚେର ସବୁ ବାହାରେ ତାକୁ ଅନ୍ୟ ଜାଗାକୁ ନେଇକି ଲଗେଇଲେ ସେ ଅଧିକ ପୁଣି ଚେର ଆସେ ଛୋଟ ଛୋଟ ଚାରା ଆସେ ମୁଁ ସେମିତି ଚାରା ଉତ୍ପାଦନ କରିଥାଏ ଆଉ ସେହିଗୁଡ଼ିକ କୁ ନେଇ ମୁଁ ବିଭିନ୍ନ ସ୍ଥାନରେ ଲଗେଇଥାଏ ଆଉ ବଜାର ରେ ନେଇ ବିକ୍ରି କରିଥାଏ